ଆଗ ସମୟରେ ଆମର ଟେକ୍ନୋଲୋଜି କିଛି ନଥିଲା ଯାହାହେଲେ ସବୁ ଚିଠିପତ୍ର ହୋଇଥିଲା ହୋଇଥାଏ ସେ ବେଳେ ସେବେଳେ ସବୁ ଏବେ ଏ ସମୟ କ'ଣ ହେଲା ମୁରେ ଅଛି ଟେକ୍ନୋଲୋଜି ଇଣ୍ଟରନେଟ୍ ଅଛି ଆମର ସେଇଟା କ'ଣ ମୋବାଇଲ୍ ସହିତ ଚିଠି ମେସେଜ୍ ଭେସେଜ୍ କରାଯାଏ କଲିଂ କରାଯାଏ ଭିଡ଼ିଓ କଲିଂ କରାଯାଏ ଏସବୁ ହୋଇଥାଏ କାହିଁକିନା ଆଗରୁ ସମୟରେ ସେସବୁ ନଥିଲା କିଛି ଟେକ୍ନୋଲୋଜି ଇଣ୍ଟରନେଟ୍ ବିଲକୁଲ୍ ନଥିଲା ତମେ ସବୁ ଚିଠି ୟୁଜ୍ କରୁଥିଲେ ଜଣଙ୍କ ସହିତ କଥା ହେବାକୁ ଗଲେ ମିଶା ଚିଠି ଦରକାର ଥିଲା ସେ ସମୟରେ ଏବେ ସେମିତି ଆଉ ନାହିଁ କାହା ସହିତ ଯେତେ ଦୂର ଥିଲେ ମିଶା ଖାଲି ତାକୁ ଗୋଟେ କଲ୍ କଲେ ହେଇଯିବ ମେସେଜ୍ କଲେ ମିଶା ହେଇଯାଏ ଆଉ ଏ ସମୟ ରେ ଇଣ୍ଟରନେଟ୍ ସମୟ ଏମିତି ହେଇଛି ଏହିଭଳି ଭାବରେ ଆମ ଟେକ୍ନୋଲୋଜି ବଦଲେଇଛି ଇଣ୍ଟରନେଟ୍